ନମସ୍ତେ କିଚେନର ମାଲିକ କହୁଛନ୍ତି କି ମୁଁ ଯେଉଁ ଅର୍ଡ଼ର୍ କରିଥିଲି ସ୍ଵିଗିରେ ତାହାରେ ମୁଁ ନାନ୍ ଓ ଚପାତି ଅର୍ଡ଼ର୍ କରଥିଲି ମୁଁ ଯେଉଁ ପଇସା ଦେଇଥିଲି ତାହା ପ୍ରତି ବଦଳରେ ମୁଁ ସେଇ ଖାଦ୍ୟର ଗୁଣାତ୍ମକ ଓ ପରିଣମାତ୍ମକ ଭଲ ଭାବେ ଫୀଲ୍ କରିପାରୁ ନାହିଁ ତ ଆଉ ଟିକେ ଭଲ କଲେ ଭଲ ହୁଅନ୍ତା